ଆଇରନ୍ ବ୍ୟବହାର କରିବା ଦ୍ୱାରା ଲୋକମାନଙ୍କ ଲୋକମାନଙ୍କୁ କରିବାର ଅଭ୍ୟାସ ନଥିବା ଯୋଗୁଁ ଲୋକମାନଙ୍କର ପୋଷାକ ଗୁଡ଼ିକୁ ଖରାପ କରିଦେଇଥାଏ ଆଇରନ୍ କରିବା ଦ୍ୱାରା ପୋଡ଼ି ଯାଇ ନଷ୍ଟ ହୋଇଯାଇଥାଏ ଆଇରନ୍ କରିବା ଦ୍ୱାରା ଆଇରନ୍ ଆଇରନ୍ କରିବା ସମୟରେ ଆପଣ ଅନ୍ୟମନସ୍କ ହେବା ଦ୍ୱାରା ବି ଆପଣଙ୍କର କ୍ଷତ ବିକ୍ଷତ ବି ହୋଇପାରନ୍ତି ଆପଣ ଆଇରନ୍ କରିବା ଦ୍ୱାରା ଆପଣ ଆପଣଙ୍କର ଆପଣଙ୍କର ଜୀବନ ପ୍ରତି ବି ଅସୁବିଧା ରହିଛି ଆଇରନ୍ କରିବା ଦ୍ୱାରା ଆପଣଙ୍କର ପୋଷାକ ଗୁଡ଼ିକୁ ସେ ଖରାପ କରିଦେଇଥାଏ ଯେହେତୁ ସେ ଗୁଡ଼ାକ ଅଧିକ ଦିନ ଧରି ଆପଣ ପିନ୍ଧିବି ପାରିବେ ନାହିଁ ଯଦ୍ୱାରା ଆପଣ ଆଇରନ୍ ପ୍ରଭାବ ଯୋଗୁ ଡ୍ରେସ୍ ଗୁଡ଼ାକ ଖରାପ ହୋଇଯାଇଥାଏ